ହଁ ଭାଇ ନମସ୍କାର ହଁ ଭାଇ ମୁଁ ଅନିଲ୍ କହୁଥିଲି ହଁ ମୁଁ ଯେଉଁ କାଲି ଆପଣ ବୁକ୍ ବୁକ୍ କରିନଥିଲି କି ଭଡ଼ା ଭଡ଼ା ଯିବାକୁ ହଁ ମନେ ପଡ଼ିଲା ତ ହଁ ହଁ ଯେଉଁ ପୁରୀ ମନ୍ଦିର ପୁରୀ କୋଣାର୍କ ଆଉ ଘଟଗାଁ ତାରିଣୀ ବୁଲିଯିବା ବୋଲି ଯେଉଁ ଭଡ଼ା ହୋଇଥିଲା ଆପଣଙ୍କଠାରୁ ଭଡ଼ା କରିଥିଲି ହଁ ହଁ ମୁଁ ଅନିଲ୍ କହୁଥିଲି ଅନିଲ୍ କହୁଥିଲି ଆଉ କ'ଣ ହେଲା ଏ ପର୍ଯ୍ୟନ୍ତ ଆସିନାହାନ୍ତି ଆଉ ମୁଁ ଆପଣଙ୍କୁ କହିଥିଲି ନା ମୁଁ ଆମେ ଭୋର୍ରୁ ବାହାରିବୁ ଆଉ ଆମେ ଭୋର୍ରୁ ସମସ୍ତେ ଭାରିିକି ଯିବୁ ଆଉ ବୁଲାବୁଲି ଏତିକି ଏକା ବାଟ କରିବାର ଅଛି ବୁଲାବୁଲି ଏତିକି ଏକା ଜାଗା ବୁଲାବୁଲି କରିବାର ଅଛି ଭୋର୍ରୁ ଯାଇକି ବାହାରିକରି ଗାଁକୁ ପହଞ୍ଚିଲେ ତ ଆମେ ମାନେ ମୁଁ ସକାଳୁ ଉଠି ଡ୍ୟୁଟି ଯିବି ଆଉ ଥରେ କ'ଣ ଲେଟ୍ ନାଇଟ୍ ଆସି ପହଞ୍ଚିଲେ କିଅଣ ମୁଁ ରାତିରେ ଅନିଦ୍ରାରେ ରହିବି ନା କ'ଣ ସକାଳୁ ଡ୍ୟୁଟି କେମିତି କରିବି ବାର ବାର କହିଥିଲି ସେ କଥାଟା ଜଲ୍ଦି ଟିକିଏ ଆସିବେ ବେଗି ବେଗି ଆସିଲେ ବେଗି ବେଗି ଆଇଠୁ ଭାରି ଯିବା ଆସିଲା ବେଳକୁ ଠିକ୍ ଟାଇମ୍ରେ ପହଞ୍ଚିଗଲେ ମୁଁ ରାତିରେ ଟିକିଏ ଭଲ୍ସେ ରେଷ୍ଟ୍ ନେବି ଆଉ ସକାଳୁ ଉଠି ମୁଁ ଡ୍ୟୁଟି ଯିବି ଆପଣ ବାର ବାର କହିଥିଲି କିନ୍ତୁ ଫିର୍ ବି ଆପଣ ଏତେ ସମୟ ହେଲା କହିଁକି ଆସିନାହାନ୍ତି ଆମେ ଛଅଟାରୁ ଭାରିକି ରେଡ଼ି ହୋଇକି ଅଛୁ ଆପଣ କହିଥିଲି ଛଅଟାରୁ ଭାରିକି ଆସିବାକୁ ଆପଣ ଛଅଟା ଆଠଟା ହେଲାଣି ଏ ପର୍ଯ୍ୟନ୍ତ ଆସିନାହାନ୍ତି ଦୁଇ ଘଣ୍ଟା ଲେଟ୍ ହୋଇଗଲାଣି ତ ଏମିତିରେ ବି ଆପଣ ଏମିତିରେ ବି ଆମେ ଲେଟ୍ ହୋଇଯାଇଛୁ ଇଆଡ଼େ ଏ ସିଆଡ଼ୁ ଆସିଲା ବେଳକୁ ତ ଦୁଇ ଘଣ୍ଟା ଲେଟ୍ ହୋଇଯିବ ନା ତ ଜଲ୍ଦି ଟିକିଏ ଭାରି ଆସିବା ଆପଣଙ୍କୁ କହିଥିଲି ମୁଁ ଜାଣିକରି ତ ଆଜି ଏତେ ଲେଟ୍ କହିଁକି ହେଲାଣି ଆ ଜଗି ଜି ଫ୍ୟାମିଲି ଲୋକ ପୁରା ଜଗିଛନ୍ତି ତ ଜଲ୍ଦି ଟିକିଏ ଆସନ୍ତୁ କେଉଁଠି ଅଛନ୍ତି ରଖୁଛି ଆ ଜଲ୍ଦି ଆସନ୍ତୁ